ଆମ ସମାଜ ଆମ ଗ୍ରାମରେ ଯେଉଁ ପ୍ରକାର ଗୁଣ୍ଡା ଗର୍ଦି ଓ ସବୁ ଅଶାନ୍ତି ଥିବା ସକାଶେ ସରପଞ୍ଚ ଜରିଆରେ ସମାଧାନ କେତେ ହୁଏ ଓ ଅନ୍ୟ ଅନ୍ୟ କେତେକ ବେଲଗୁଣ୍ଠା ଥାନା ଜରିଆରେ ବିଶେଷ ସଂଖ୍ୟାରେ ସମାଧାନ ହୁଏ ଓ ପୋଲିସ ପ୍ରତ୍ୟେକ ଦିନ ରାତି ନଅଟା ଓ ବାରଟା ବେଳେ ଭ୍ରମଣ କରି ଆସନ୍ତି ସେହି ଭୟରେ ଗୁଣ୍ଡା ଗର୍ଦି କମି ଆମ ଗ୍ରାମରେ କମିଛି ଆମେ ସେଥି ସକାଶେ ବହୁତ ଖୁସିରେ ଅଛୁ ଆଇନ ଯଦି ନଥାନ୍ତା ଆମେ ବହୁତ ହଇରାଣ ହୋଇଥାନ୍ତୁ ତେଣୁ କରି ଏହି ବିଷୟରେ ଆମେ ଭାବିଛୁ ଯେ ଆଇନ ଯଦି ନଥାନ୍ତା ଆମେ ବହୁତ କଷ୍ଟରେ ଅନୁତାପ କରିଥାନ୍ତୁ